ଦିଦି ହଠାତ୍ କୁଆଡ଼େ ଦିଦି ହଠାତ୍ କୁଆଡ଼େ ଆଉ କ'ଣ ପରିବାପତ୍ର କ'ଣ ନେବେ କି ଆସନ୍ତୁ ଆସନ୍ତୁ ଆସନ୍ତୁ ବସିକି ଟିକେ କଥା ହେବା ଆସନ୍ତୁ ବହୁତ ଦିନ ଆପଣଙ୍କୁ ଭେଟ ହେଇନି ତ କ'ଣ ପାଇଁ ଯେ ସେଇଥିପାଇଁ କ'ଣ ମନ ଦୁଃଖ ଆସ ଆସ ଆମ ସାଥିରେ ନହେଲେ ବସିକି ମିଶିକି ଏଠି ମୋ ସାମ୍ନାରେ ଭଲ ଦୋକାନ ଗୋଟେ ଦେବ ନହେଲେ ଯେ କୌଣସି ହଉ ତମ ବ୍ୟବସାୟ ପାଇଁ ଏଠି ଯେମିତି ମୁଁ ଫଳ ଦୋକାନଟା ଦେଇଛି ପରିବା ଦୋକାନଟା ଦେଇଛି ସେମିତି ତମେ ଝିଅମାନଙ୍କ ଷ୍ଟେଟସ୍ନାରୀ ଆଇଟମ୍ ହଉ କି ନାହିଁ ଚୁଡ଼ି ହଉ ନହେଲେ ବିଭିନ୍ନ ପ୍ରକାର ଜିନିଷ ଆଜି କାଲି ହେଉଛି କିଛି ନାହିଁ ଦଶଦିନି ପନ୍ଦର ଦିନ ତମେ ୱେଟ୍ କରିଯିବ ତମର ଭଲ ବେପାର ହେବ ଆଉ ତମ ତମକୁ ସମସ୍ତେ ଆହୁରି ଚିହ୍ନା ଜାଣିବେ ଏଇଠି ଯେମିତି ମୁଁ ବସିଛି ସମସ୍ତେ ମୋତେ ଚିହ୍ନିଛନ୍ତି ଆପଣ ଆସନ୍ତୁ ଆପଣ ଆସିକି ରୁହନ୍ତୁ ମୁଁ ତ ଅଛି ଆପଣଙ୍କୁ ଭାଇ ଭଳି ସବୁବେଳେ ସାହାଯ୍ୟ କରିବାକୁ ଆଉ ମୁଁ ଆପଣଙ୍କୁ ପୁରା ସପୋର୍ଟିଂ କରିବି ଆପଣ ଯେକୌଣସି ଜିନିଷ ବିଜ୍ନେସ୍ କରିବେ କହିଲେ ଦରକାର ବେଳେ ମୋ ଦୋକାନ ସାଇଡ଼୍ରେ ହିଁ ମୁଁ ଜାଗା ରଖିଦେଇକି ଆପଣ ପାଇଁ ମୁଁ ସୁବିଧା କରିଦେବି କୁଆଡ଼େ ଯିବା ଦରକାର ନାହିଁ ଦୁଇ ଜଣ ଦୁଇ ଭାଇ ଭଉଣୀ ଯାକ ପାଖରେ ବସିକି ବସି ବେପାର କରିବା ଆଉ ଦୁଇ ପଇସା ଯାହା ହେବ ଖୁସିରେ ଆରାମସେ ବିନ୍ଦାସ୍ ଘର ଚଳିବ ଆଉ କଣ ଘର ହାଲ୍ଚାଲ୍ ସମସ୍ତେ ଭଲ ଅଛନ୍ତି ହଁ ହଁ ନହେଲେ ମୋ ଭଳିଆ ଆସ ଫଳ ଦୋକାନଟେ କରିବ ଏଠି ଆମର ତ ଯାହା ହେଲେ ବି ଭଲ ବେପାର ହେଉଛି ଭଲ ପଇସା ଦୁଇ ପଇସା ମିଳୁଛି ଆଉ ରହିଯିବା ଦୁଇ ଜଣ ଯାକ ବେପାର କରିବ ଆଉ କ'ଣ ଅଛି ହଁ ନାହିଁ ଏଠି ଏଠି ଭଲ ଲାଭ ମିଳିବ ଏଠି ଯାହା ହେଲ ବି ଆମେ କେଜିଟେ ଏ କରି ଚାଳିଶି ଟଙ୍କା ଦେଇ କିଣିଲେ ତାକୁ ଆମେ ବିକ୍ରି କରିବା ଷାଠିଏ ଟଙ୍କା ହେଲେ ଅଧା କିଲୋ ଅଧା କିଲୋ ପ୍ରଫିଟ୍ ମିଳିଲାଣି ଏଠି ଆମର ଗୋଟେ କିଲୋର ଅଧା କିଲୋ ପ୍ରଫିଟ୍ ମିଳିଲାଣି ହଁ ଦିଦି ମୁଁ ଅଛି ପରା ମୁଁ ଅଛି ଆପଣ ଚିନ୍ତା କରିବା କିଛି ଦରକାର ନାହିଁ ସବୁ ଜିନିଷ ମୁଁ ବତାଇଦେବି ଦରକାର ବେଳେ ମୋ ଦୋକାନ ଆପଣ ସମ୍ଭାଳିବେ ତ ଆପଣଙ୍କ ଦୋକାନ ମୁଁ ସମ୍ଭାଳିବି ଆଉ କ'ଣ ନେଇକି ଯିବେ କ'ଣ ପରିବା ନେବେ ନା କ'ଣ ନେବେ କ'ଣ ଦେବି କୁହନ୍ତୁ ହଉ ଓ ବିଲାତି ପାଏ ଦେଇ ଦେଉଛି ବେଶୀ ଆଉ ପୋଟଳ ଅଧ କିଲୋ ଆଉ କ'ଣ ନେବ ସବୁଥିରୁ ଅଢ଼େଇ ଶହ ଲେଖାଏଁ

ପୋଟଳ ଏଇଟି ଅଛି ଏପଟେ ଲେଫ୍ଟ ସାଇଡ଼୍ରେ ହଉ ଠିକ୍ ଅଛି ଆଉ ଭାଇନା ଭଲ ଅଛନ୍ତି ଘରେ